ଚାରି ପାଞ୍ଚ ଦୁଇ ହଜାର ତେର ଛଅ ଆଠ ଦୁଇ ହଜାର ପନ୍ଦର ନଅ ଚାରି ଦୁଇ ହଜାର ଚଉଦ ପାଞ୍ଚ ଆଠ ଦୁଇ ହଜାର ସତର ଛଅ ନଅ ଦୁଇ ହଜାର ତେଇଶ